ଆମର ଗ୍ରାମ ଗ୍ରାମରେ ଯୁବକ ଯୁବତୀମାନେେ ବର୍ଷକରେ ଅନେକ ଅନେକ ନୃତ୍ୟଯାକ ସବୁ ମାନେ ଏମିତି ପବପର୍ବାଣୀ ହଉ ଆମର ହନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ଏମିତି ନୃତ୍ୟ ଯାକ ଏମିତି ନାଚିବେ ତାଙ୍କେ ଯାହା ଅଧିକ ଇଏ ତାକୁ ଗଲେ ଆମର ବ୍ଲକ୍ରେ ହେଉ ଡ଼ିଷ୍ଟ୍ରିକ୍ରେ ହେଉ ଏମିତି ପର୍ବ କିମ୍ବା ଡ଼୍ୟାନ୍ସ ପ୍ରୋଗ୍ରାମ୍ ଏଯାକ ସବୁ ହୋଇଥାଏ ଆଉ ଆଉ ଆମ ଗାଁର ଲୋକମାନେ ଯାଇକି ସେଠି ନୃତ୍ୟ ଡ଼୍ୟାନ୍ସ ଓଡ଼ିଶୀ ଡ଼୍ୟାନ୍ସ ଏଯାକ ସବୁ ଦେଖାଇ ଦେଖାଇଥାନ୍ତେ ଆଗ ଆମ ଅତୀତ କାଳରେ ବି ଏମିତି ଢ଼େମ୍ସା ନାଟ ଏମିତି ଗ୍ରୁପ୍ ଏମିତି ସବୁ ଆଗ କାଳରେ ବି ରହିଥିଲା ଏବେ ବି ଅଛି

ଖୁସି ଏମିତି ରଜଫଜ ଯାତ୍ରାଫାତ୍ରାରେ ବି ଗାଁରେ ପ୍ରୋଗ୍ରାମ୍ କରିଥାଉ ଡ଼୍ୟାନ୍ସ ଢ଼େମ୍ସା ସବୁନ୍ ଆମର ଗ୍ରାମରେ ଆଗ୍ରହ ପାଇଁ ସବୁ ନାଚିବା ପାଇଁ ବି ସବୁ ଆମେ ମିଶିକି ନାଚ କରନ୍ତି